ଛୋଟ ବଡ଼ ଗାଡ଼ି ଆକାର କହିଲେ ବହୁତ ପାର୍ଥକ୍ୟ ଥାଏ ଯେପରିକି ଅଟୋ ଚାର ଜଣ ଯେପରି ବସି ହୋଇଥାଏ ତାହା ଏକକ ଜିନିଷ କାରଣ ସେହି ଛୋଟ ଗାଡ଼ିରେ ତାହା ପାଞ୍ଚର ଅଧିକ ନଥାଏ ଯେପରି ଅନ୍ୟ ଗାଡ଼ିରେ ଅନେକ ମାତ୍ରାରେ ତା'ର ଥାଏ ସେଥିପାଇଁ ଆମ ଛୋଟ ପରିବାରଟି ହେଉଛିି ସୁଖ ସଂସାର ପରିବା ଓ ବଡ଼ ପରିବାରରେ ଅନେକ କଳି ଅଝଟ ଲାଗିଥାଏ ସେଥିପାଇଁ ଏହିପରି ଭାବରେ କୁହାଯାଇଛି ଯେପରି ଆମ ଛୋଟ ପରିବାର ଗୋଟିଏ ଜାଗାକୁ ବୁଲି ଯାଇଥାଏ ସେଠାରେ ଯେଉଁ ସବୁ ଜିନିଷକୁ ଦେଖିବା ପାଇଁ ଗୋଟିଏ ପର୍ଯ୍ୟଟନସ୍ଥଳୀ ସବୁ ଭଲରେ ଦେଖି ଦେଖିପାରିବା ଯଦି ଗୋଟିଏ କାର୍କୁ ବୁକ୍ କରିବାକୁ ହେଲେ ତାହା କିଭଳି ଭାବରେ ବୁକ୍ କରିବା ତା'ର ରେଟ୍ ମଧ୍ୟ ପଚାର ଯାଇ ଥାଏ ନ ଆପଣ କେତେ ଟଙ୍କା ନେବେ ଓ କେଉଁ ବାଗରେ ଅଛନ୍ତି ଏହି ଏହି ଜାଗାକୁ ଆସିଲେ କେତେ ଟଙ୍କା କେତେ ଟଙ୍କା ନେବେ ବୋଲି ପଚର ଯାଇ ସେହିପରି ଭାବରେ ଯଦି ଗୋଟିଏ ବସ୍ରେ ଯାତ୍ରା କରୁଥିବେ ତାହା ଯେ ସେଠାରେ ବସିଥାନ୍ତି ଚାଳିଶି ରୁ ପଚାଶ ଜଣ ବସିଥାନ୍ତି ଯିଏ ସବୁ ଲୋକ ବସିଥାନ୍ତି ତାହା ଅନେକ ପ୍ରକାରର ପାହାନ୍ତି ସେମାନଙ୍କୁ କିଭଳି ଭାବରେ ଲୋକଙ୍କ ସହିତ ମିଳିମିଶି ଚଲିବେ ତାହା ମଧ୍ୟରେ ଖାପ ଖୁଆଇ ଚଳିବେ ତାହା ମଧ୍ୟ କୁହାଯାଇଥାଏ ସେଥିପାଇଁ ଛୋଟ ଗାଡ଼ି କୁହାଯାଇଥାଏ ସେମାନେ କିଭଳି ଭାବରେ ସେହି ଛୋଟ ଗାଡ଼ିରେ ଭଲରେ ଟ୍ରାଭେଲଲେ କରି ପାରିବି ସେଥିପାଇଁ ଛୋଟ ଗାଡ଼ି କୁହାଯାଇଛି ଥା ହେ ଏବଂ ଛଅ ଜଣ ଭଲି ଗାଡ଼ିକୁ କହିଲେ ଅନେକ ଟଙ୍କା ମଧ୍ୟ ନେଇ ନେଇ ଯେପରି ଦୁଇହଜାର ପଚିଶିଶହ ମଧ୍ୟରେ କହିଥାନ୍ତି ସେଥିପାଇଁ ସବୁ ଗାଡ଼ିକୁ ପଚରା ଯାଇଥାଏ ଏହିପରି ଛୋଟ ବଡ଼ର ପାର୍ଥକ୍ୟ ଥାଏ